ହଁ ଏମିତି ଗୋଟେ କଠିନ ରେସିପି ଅଛି ଯାହାଟା ରସଗୋଲା ମୁଁ ତାକୁ କେବେ ଚେଷ୍ଟା କରିନି କିନ୍ତୁ ବହୁତ ଇଚ୍ଛା ମୁଁ ସେଇଟାକୁ ଚେଷ୍ଟା କରୁଛି କରିବା ପାଇଁ କିନ୍ତୁ କରିପାରୁନାହିଁ କିନ୍ତୁ ମୋର ସାହସ ହଉନାହିଁ ସେଇଟାକୁ କରିବାକୁ ଚାହୁଁନି କିନ୍ତୁ ଆମର ତା ଦେହରେ ମଇଦା କେତେ କ'ଣ ସୁଜି କେତେ ଚିନି କେତେ ଏଗୁଡ଼ା ସବୁ ଦେଇକି ତାକୁ ତିଆରି କରିବି ତା ଦେହରେ ତାର ଶିରାରେ କେମିତି କ'ଣ ହେବ ସେଗୁଡ଼ାକ ସେଥିପାଇଁ ମୁଁ ତାକୁ ଚେଷ୍ଟା କରୁନାହିଁ ୟୁଟ୍ୟୁବ୍ ମାଧ୍ୟମରେ ବି ଦେଖିଲିଣି କିନ୍ତୁ ମୁଁ ତାକୁ ଚେଷ୍ଟା କରିପାରୁନାହିଁ ତାକୁ ଆଉ କିଏ ଯଦି ମୋତେ ଜଣେ କହିଦିଅନ୍ତା ଆସିକି ରେସିପିଟାକୁ କେମିତି କ'ଣ ହେବ ବନା ହେବ ମୁଁ ତା'ହେଲେ ମୋତେ ବହୁତ ଭଲ ଲାଗନ୍ତା ମୁଁ ତାକୁ ତିଆରି କରନ୍ତି ସେଥିପାଇଁ ମୁଁ ଆଉ ତାକୁ ଚେଷ୍ଟା କରୁନାହିଁ ଆଉ ରସଗୋଲାଟିକୁ ବହୁତ ଦେଖୁଛି ସବୁବେଳେ ମନ ହେଉଛି କରିବା ପାଇଁ କିନ୍ତୁ ତାକୁ କରିପାରୁନାହିଁ ସେ ମଇଦାର ସୁଜି ମଇଦା ଚିନି ଦେଇକି ତାକୁ କେମିତି କ'ଣ ତାକୁ ଭାଗ ମାପ ନହେଲା ବେଳକୁ ତାର ଠିକ୍ ହେବନି ସେ ତେଣୁକରି ମୋର ସାହସ କରିପାରୁନାହିଁ ତାକୁ କରିବା ପାଇଁ